ଦଶ ଦିନ ତଳେ ଗୋଟିଏ ସାବୁନ କିଣିଥିଲି ସେ ସାବୁନ ଲଗାଇବା ଦ୍ୱାରା ହାତ ଗୋଡ଼ କୁଣ୍ଡାଇ ହେବା ସହିତ ଖରାପ ବାସ୍ନା ବି ହେଲା ବହଲ୍ କିଛି କାମ କଲା ନାହିଁ ଭାବିଥିଲି ସାବୁନଟା ଭଲ୍ ପଡ଼ିବ କିନ୍ତୁ ତାହା ଖରାପ ପଡ଼ିଲା ସାବୁନଟା